ହ୍ୟାଲୋ ଶ୍ରୀକାନ୍ତ ଭାଇ କେଉଁଠି ଅଛ ହେ ହଁ ଶ୍ରୀକାନ୍ତ ଭାଇ ମୁଁ କୁନା କହୁଥିଲି ମୁଁ ଅହମଦବାଦ ମୋତେ ଯିବାର ଅଛି ତ ମୋର ଗୋଟେ ଇଣ୍ଟରଭିୟୁ ଅଛି ତ ଟ୍ରେନ୍ ଅଛି ବାରଟାକୁ ରାତିିବାରଟାକୁ ଟ୍ରେନ୍ ଅଛି ଆଉ ମୁଁ ଏବେ ଗୋବରାରେ ୟୁନିଅନ୍ ବ୍ୟାଙ୍କ ପାଖରେ ଅଛି ଗାଡ଼ି କିଛି ମିଳୁନି କ୍ୟାବ ବୁକ୍ ହେଲେ କାଇଁ କ୍ୟାବ୍ ହେଲେ କାଇଁ ନାାଇଁ କି ତମେ ଗୋଟେ କ୍ୟାବ୍ଟେ ନହେଲେ ଅଟୋ ଗୋଟେ କ'ଣ ବୁକ୍ କରିଦିଅ ଆଉ ଏବେ ତ ଗାଡ଼ି ମିଳୁନି ରାତି ନଅଟା ହେଇଗଲାଣି ଏଇଠୁ ଏବେ ରାତି ନଅଟାକୁ ବାହାରିବି ଆଉ ଗାଡ଼ି ବାରଟାକୁ ମୋର ଅଛି ଏଇଠି କିଛି ବସ୍ଫସ୍ ନାହିଁ ମୁଁ ଏକା ଏଇଠି ଅଛି ଆଉ କିଛି ଗାଡ଼ି ମିଳୁନି ତମେ ଗୋଟେ କ୍ୟାବ୍ ନହେଲେ ଗୋଟେ ଅଟୋ ନହେଲେ ମୋତେ ଟିକିଏ ହେଲ୍ପ ଠିକ କରିଦେବ କି ଟିକିଏ ଲିଫ୍ଟ ଟିକିଏ ଦେଇକିରି ମୋତେ ଟିକିଏ ଯାହାହେଲେ ମୋତେ ବ୍ରହ୍ମପୁର ଷ୍ଟେସନ୍ ଯିବାର ଅଛି ତ ଏ ଟିକିଏ ପିକଅପ୍ କରିଦେଇଥାନ୍ତ ହଁ ଜଲ୍ଦି ଯିବାକୁ ପଡ଼ିବ ତ ମୋର ଇଣ୍ଟରଭିୟୁ ଅଛି